ମୁଁ ମୋ ଘର ଚାରିପାଖ ସବୁବେଳେ ସଫା ସୁତୁରା ରଖେ କେଉଁଠି ଜରି କାଗଜ ଏସବୁ ପଡ଼ିବାର ମୁଁ ଦେଖିପାରିବିନି ସବୁବେଳେ ମୁଁ ସଫା ରଖେ ଝାଡ଼ୁ କରେ ଅଳିଆ ନେଇକି ଡଷ୍ଟପିନ୍ରେ ପକାଏ ଏଇ ଡଷ୍ଟପିନ୍କୁ ନେଇ ବାହାରେ ଗାତରେ ନେଇକି ଫୋପାଡ଼େ ଘର ସବୁବେଳେ ଗୋବରରେ ଲିପେ ଓ ଫିନାଇଲ୍ ଢାଳି ପୋଛେ କୌଣସି ଅପରିଷ୍କାର ଦିନେ ଦେଖାଯିବ ନାହିଁ କୌଣସି କାଗଜ କି ଜରି କେଉଁଠି ଦେଖାଯିବ ନାହିଁ ତେଣୁକରି ମୁଁ ସବୁବେଳେ ସଫାସୁତୁରା ରଖିଲେ ମଶା ମାଛି ଏସବୁ କୌଣସି ପ୍ରକାରେ ହେବେ ନାହିଁ ପରିବେଶ ପରିଷ୍କାର ରହିଲେ ଦେହ ସ୍ଵାସ୍ଥ୍ୟକର ରହିବ